ଆମର ଅବସର ସମୟରେ ଆମେ ସମସ୍ତେ ଭାବୁ କିଛି ନୂଆ ଜାଗାକୁ ପରିଭ୍ରମଣ କରିବା ପାଇଁ ଏବଂ ଅବସର ନବା ସମୟରେ ମୋର ଯୋଜନା ଅଛି ଯେ ସାରା ବିଶ୍ୱ ଭ୍ରମଣ କରିବାକୁ ହଁ ମୁଁ ଚାହୁଁଛି ବିଶ୍ୱ ଭ୍ରମଣ କରିବାକୁ ଭ୍ରମଣ କରିବା ଏକ ଏମିତି ଜିନିଷ ଯାହା ମନକୁ ଆନନ୍ଦିତ କରେ ପ୍ରଫୁଲ୍ଲିତ କରେ ଏବଂ ମନରେ ଶାନ୍ତିର ବାତାବରଣ ପ୍ରଦାନ କରିଥାଏ ଏହିପରି କାର୍ଯ୍ୟ କରିବା ପାଇଁ ନିଜକୁ ବେଶ ଇଚ୍ଛା ହୁଏ ମୋର ଯୋଜନା ଏହା ଯେ ମୁଁ କିଛି ଗୋଟିଏ ନୂଆ କାମ କରିବି ନୂଆ କାମ କରିବି ସମାଜକୁ ଶିକ୍ଷା ଦେବି ଏ ସୌନ୍ଦର୍ଯ୍ୟ କଣ ଆମେ ଘରେ ମନର ଆମ ଏକ ସୌନ୍ଦର୍ଯ୍ୟ ବନୀକରଣ କରିବା ଉଚିତ ଯେମିତିକି ଆମେ ଅବସର ସମୟରେ ସେଠି ଆମେ ସମୟ ବିତେଇ ପାରିବା ସମୟ ବିତେଇବା ସଙ୍ଗେ ସଙ୍ଗେ ଆମର ବୃଦ୍ଧକାଳୀନ ଅବସ୍ଥାରେ ଆମଙ୍କୁ ବେଶ ମନୋରମ କରିଥାଏ